ହଁ ମାଆ କ'ଣ କହୁଛ କ'ଣ ମାଆ ମୋର ଟିକେ ଦରମା ବଢ଼ାଇଲେ ମୁଁ ଯାଇକି କାମ କରିବି ହଜାର ଟଙ୍କା ତ ବାପା ମାଆ ଟିକେ ତ ଟିକେ ରାଗି ଯାଉଛନ୍ତି ଛୋଟ ଛୋଟ କଥାରେ ଆଉ ଟିକେ ଦରମା ବଢ଼ା ବାପା ମାଆଙ୍କୁ କାମ କରିବି ଆଉ ତାଙ୍କୁ ତେଲ ମାଲିସ୍ କରିଦେବି ଆଉ ରାତିକି ଖାଇବା ପାଇଁ ଦେବି ଆଉ ସବୁ କାମ କରିବି ଖାଉନାହାନ୍ତି ଆଜ୍ଞା ଆଜ୍ଞା ମେଡ଼ିସିନ୍ ଦେବି ଆପଣ ଦରମା ବଢ଼ାନ୍ତୁ ସବୁ ଠିକ୍ରେ କରିବି ଆଉ

ଆଜ୍ଞା ଆଜ୍ଞା କେତେ ପଇସା ଆପଣ ଦେବେ ଆଜ୍ଞା ଆଜ୍ଞା ଆସିଲେ କାମ କଲା ପରେ ଦେବେ ଆଉ ଆପଣ କହିଦେବେ ଯେ ବାପା ବୋଉଙ୍କୁ ସେ ଟିକେ ରାଗିବେନି ଆଜ୍ଞା ନାହିଁ ତ ହଁ ସବୁ କାମ କରାଇବି ରହୁଛି ନମସ୍କାର